ମଣିଷ ଯେତେ ବଡ଼ ହେଲେ ଏବଂ ଜୀବନରେ ଯେତେ ଆଗକୁ ଗଲେ ମଧ୍ୟ ତା'ର ସବୁବେଳେ ତା'ର ପଛର କିଛି ସ୍ମୃତି ପିଲାବେଳର କିଛି ସ୍ମୃତି ବାପା ମାଙ୍କ ସହ କାଟିଥିବା କିଛି ସନ୍ତକ ତା ସହିତ ନିଶ୍ଚୟ ତା ଆଗକୁ ବଢ଼ିଥାଏ ଯାହା କି ଆମ ପିଲା ଦିନେ ଆମେ ସ୍କୁଲରେ ବିଭିନ୍ନ ପ୍ରକାର ସାଙ୍ଗ ସାଥୀଙ୍କ ସହିତ ଖେଳକୁଦ କଳି କଜିଆ ଝଗଡ଼ା ସବୁ ଆମେ ଆମର ସ୍ମୃତି ହେଇକି ଆଜି ମଧ୍ୟ ମନେପଡ଼େ ଯେପରି କି ଆମ ୟୁପି ସ୍କୁଲର ମେମୋରୀ କିଛି କି ହାଇ ସ୍କୁଲର ମେମୋରୀ ଆଉ ଆମ ସାଙ୍ଗମାନଙ୍କ ସହିତ ମିଳିମିଶି ଫିଷ୍ଟ ହେଉ କିମ୍ବା ବୁଲିବା ହେଉ କିମ୍ବା ଖେଳିବା ଏବଂ ବିଭିନ୍ନ ଆମ୍ବ ଚୋରୀଠାରୁ ଧରି ବିଭିନ୍ନ ପ୍ରକାର କାର୍ଯ୍ୟ ଆମର ଛୋଟ ବେଳର ବହୁତ ପ୍ରକାର ମେମୋରୀ ଆମର ଯାହାକି ଆଉ ହୋଲି ରଜ ହେଲେ ଦୋଳି ଖେଳିବା ଗାଁ ରେ ବିଭିନ୍ନ ପ୍ରକାର ପର୍ବପର୍ବାଣୀ ସାଙ୍ଗ ମାନଙ୍କ ସହିତ ବିତେଇଥିବା ବିଭିନ୍ନ ପ୍ରକାର ସ୍ମୃତି ଆଜି ବି ଆମ ସହିତ ଆମେ ଯେତେ ଆଗକୁ ଗଲେ ମଧ୍ୟ ଆମ ସହିତ ସିଏ ସେତେ ଆଗକୁ ଯିବ ଜୀବନ ସାରା ରହିବ ଛୋଟ ବେଳର ମେମୋରୀ ଛୋଟ ବେଳର ସ୍ମୃତି ସବୁଠାରୁ ଆମର ବହୁତ ଜୀବନରେ ସବୁଠୁ ଶ୍ରେଷ୍ଠ ଜାଗାରେ ରହିବ ଏବଂ